ମଣ୍ଟୁ ଭାଇ ତୁମେ ଯେଉଁ କାଲି ମୋତେ ଆଣିଲ ସେତେବେଳେ ମୁଁ ଫୋନ୍ କଲି ତୁମେ ଆସିକି ପହଞ୍ଚିଲ ଠିକ୍ ଟାଇମ୍ରେ ତା' ଆଗରୁ ମୁଁ ବହୁତ ଡ୍ରାଇଭର୍ଙ୍କୁ ଫୋନ୍ କଲି କିନ୍ତୁ କେହି ରେସପଣ୍ଡ୍ କଲେନି କିନ୍ତୁ ତୁମେ ଯାହାହେଉ ଥରେ ଫୋନ୍ କଲେ ତୁମେ ରିସିଭ୍ କଲ୍ ଓ ପହଞ୍ଚିଲ ଠିକ୍ ଟାଇମ୍ରେ ଓ ମୋତେ ସେ ଜାଗାରୁ ଆଣିକି ମୋ ଘର ପର୍ଯ୍ୟନ୍ତ ଛାଡ଼ିଲ ତୁମକୁ ବହୁ ବହୁ ଧନ୍ୟବାଦ ପଇସା ତ ଆଜ୍ଞା ଆମେ ସମସ୍ତଙ୍କୁ ଦେଉଛୁ କିନ୍ତୁ ସେହି ସମୟରେ ଟିକିଏ ଆମକୁ ସାହାଯ୍ୟ କରିବା ସେଇଟା ବଡ଼ କଥା ହଉ ହଉ ଯାହାବି ଯାହାକି ହୁଅନ୍ତୁ ତୁମକୁ ବହୁତ ବହୁତ ଧନ୍ୟବାଦ ରହିଲି ଭାଇ